ହ୍ୟାଲୋ ପଲ୍ଲବୀ ତୁ ତ ଓଲା ଗାଡ଼ି ବୁକ୍ କରିଥିଲୁ ମୁଁ ବି ଓଲା ଗାଡ଼ି ବୁକ୍ କରିବାକୁ ଚାହୁଁଛି ସେ ଓଲା ଗାଡ଼ିରୁ ଡ୍ରାଇଭର୍ କେମିତି କ'ଣ ଚଲଉଛି ଭଲ ଚଲଉଛି ତ ସେ କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି ମୁଁ ମାଲକାନଗିରିରେ ଯିବି ତ ସେଇଥିପାଇଁ ତୋତେ ପଚାରୁଥିଲି